କୂଅରୁ ପୂର୍ବରୁ ଆମେ ଆଉ ଦଉଡ଼ି ରଶି ସାହାଯ୍ୟରେ ବାଲ୍ଟି ଗରା ମାଠିଆ ଦ୍ୱାରା ଆଉ ବହୁତ କଷ୍ଟରେ ଆଉ ଦୈନନ୍ଦିନ ବ୍ୟବହାର କରିବା ପାଇଁ ପାଣି ଆମେ କାଢ଼ି ଘର କାମରେ ଗାଧୋଇବା ପିଇବା ଖାଇବାରେ ଲଗାଉ କିନ୍ତୁ ବର୍ତ୍ତମାନ ଆଉ ଇଲେକ୍ଟ୍ରି ମାଧ୍ୟମରେ ଆଉ ତାକୁ ଟୁଲୁ ପମ୍ପ ଲଗାଯାଆନ୍ତା ଟୁଲୁ ପମ୍ପରେ ପାଣି ଉଠି ଉଠି ଟାଙ୍କିକି ପାଣି ଯିବ ଆଉ ସେଥିରେ କିଛି ପାଇପ୍ ଫିଟିଙ୍ଗ ହୋଇକି କୂଅରୁ ଆଉ ଟାଙ୍କି ଯାକେ ଯିବ ଆଉ କୂଅରୁ ପମ୍ପ ଟୁଲୁ ପମ୍ପ ପାଣି ଟାଙ୍କିକୁ ଉଠାଇବ ସେହି ପାଣିଟିକୁ ପାଇପ୍ ଦ୍ୱାରା ଆସି ଆମେ ତାକୁ ଗାଧୋଇବା ଖାଇବା ବ୍ୟବହାର ଲଗାଇଲେ ଆଉ ଟିକେ ଆମକୁ ଟିକେ ସୁବିଧା ଆଉ ହୁଅନ୍ତା ଇଲେକ୍ଟ୍ରିକ ମାଧ୍ୟମରେ ପାଣି ଉଠାଇଲେ